ମୋତେ ଲେଖିବା ପାଇଁ ଭଲ ଲାଗେ ଗୀତ ଲେଖିବା ପାଇଁ ଭଲ ଲାଗେ ଗପ ଲେଖିବା ପାଇଁ ଭଲ ଲାଗେ ଆଉ ରାଜନୀତି ବିଷୟରେ ଲେଖିବା ପାଇଁ ବି ଭଲ ଲାଗେ ହେଲେ ଆଜିକାଲି ତ ରାଜନୀତିରେ ଯେଉଁ ନେତା ଓ ମାନେ ବାହାରିଛନ୍ତି ଆଉ ଲୋକମାନଙ୍କୁ ସବୁ ସୁବିଧା ସୁବିଧା ସୁଯୋଗ ଯୋଗାଉଛନ୍ତି ସେଇ ବିଷୟରେ ଲେଖିବା ପାଇଁ ଚାହୁଁଥିଲି କିଏ ବା ସୁବିଧା ପାଉଛନ୍ତି କିଏ ବା ସୁବିଧା ପାଉନାହାନ୍ତି ଆଉ ସେଇସବୁ ଲେଖିବା ପାଇଁ ଚାହୁଁଥିଲି କିନ୍ତୁ କାଳେ କ'ଣ ଅସୁବିଧା ହେଇଯିବ ସେଇଥିପାଇଁ ମୁଁ ଅଟକି ଗଲି ଲେଖିଲେ ଲେଖିବା ପାଇଁ ଚାହିଁଲେ ବି ମୁଁ ଆଉ ଲେଖିଲି ନାହିଁ